ଗୀତ ଗାଇବା ପାଇଁ ମୋତେ ନମିତା ଅଗ୍ରୱାଲାଙ୍କର ମୋର ପ୍ରିୟ ଶୈଳୀ ଗୁରୁବାରର ମାଣବସା ବହିର ଗୀତ ଭାରି ଭଲ ଲାଗେ ପଢ଼ିବା ପାଇଁ ବା ଶୁଣିବା ପାଇଁ ଆଉ ମୁଁ ପଢ଼େ ମାଆଙ୍କର ଗୁରୁବାର ଓଷା ବହିଟି ଭାରି ଖୁସି ଲାଗେ ନମୀତା ଅଗ୍ରୱାଲାଙ୍କର ଆଉ ମୁଁ ତାଙ୍କର ବି ବହୁତ ବଡ଼ ଫ୍ୟାନ୍ କହିଲେ ଠିକ୍ ଭୁଲ୍ ନୁହେଁ ଆଉ ପଢ଼େ ତା'ପରେ ଭଲ ଲାଗେ ତାଙ୍କର ପ୍ରତ୍ୟେକ ଗୀତଟି ବି ମତେ ଭଲ ଲାଗେ ଆଉ ଗୀତଟି ମୋତେ ତାଙ୍କର ଭଲ ଲାଗେ